ଆମେ କିଛି ଭଲ ପ୍ରଜାତି ଚିହ୍ନଟ କରିବା ପାଇଁ ଆମେ ବାପା କିମ୍ବା ଜେଜେବାପା କିମ୍ବା ଡକ୍ଟରଙ୍କ ସହ ଯାଇଥାଉ ସୁସ୍ଥ ପଶୁ କିପରି ଆମେ ଚିହ୍ନିବା ସୁସ୍ଥ ପଶୁ ଦେଖିବା ଆମେ ସେ ଖାଉଛି କି କ'ଣ ଖାଉଛି ଖାଉଛି ନା ନାହିଁ ତା ଦେହ କେମିତି ଅଛି ହୃଷ୍ଟପୁଷ୍ଟ ଅଛି କି ରୁଢ଼ିଆ ଅଛି ଏଇସବୁ ଦେଖିଥାଉ ଏବଂ ମଧ୍ୟ ଦେଖିଥାଉ ତାକୁ ପାଣି ଦେଇଥାଉ ଫାଷ୍ଟ ପିଇବା ପାଇଁ ଆଉ ମଧ୍ୟ ଡକ୍ଟରଙ୍କୁ ଡକ୍ଟରଙ୍କୁ ନେଇକି ଯାଇଥାଉ ବାପା ବାପା ଜେଜେବାପାଙ୍କୁ ନେଇକି ଯାଇଥାନ୍ତୁ ନେଇଥାଉ ସେଇଟା ଆମେ ଦେଖୁ ସେଠି ସୁସ୍ଥ ପଶୁ ଦେଖିକି ଆମେ ଆଣୁ ସୁସ୍ଥ ପଶୁର ଲକ୍ଷଣ ଲକ୍ଷଣ ହେଲା ମାନେ ଖାଇବା ଭଲ ଖାଇପାରୁଥିବା ଦରକାର ଆଉ ମାନେ ଭଲ ମାନେ ଚାଲି ପାରୁଥିବ ଦୌଡ଼ି ପାରୁଥିବା ଦରକାର ରୁଢ଼ିଆ ନଥିବ ହୃଷ୍ଟପୁଷ୍ଟ ହେଇଥିବ ଆମେ ଏଥିପାଇଁ ଆମେ ବାପା ମାଆ ବାପା ଆଉ ଜେଜେବାପାଙ୍କ ଓ ଡକ୍ତରଙ୍କ ପରାମର୍ଶ ଆମେ ନେଇଥାଉ